ହଁ ସେଇ ପାଞ୍ଚଟି ତାରିଖ ହେଲା ଯଥାକି ପାଞ୍ଚ ସାତ ଦୁଇ ହଜାର ଏକେ ଦୁଇ ଦୁଇ ଦୁଇ ହଜାର ଦୁଇ ତିନି ତିନି ଦୁଇ ହଜାର ତିନି ପାଞ୍ଚ ଦଶ ଦୁଇ ହଜାର ଦଶ ସାତ ବାର ଦୁଇ ହଜାର ବାର ଏଇ ପାଞ୍ଚଟି ତାରିଖ ମନେ ରହିଲା